ଟେକ୍ନୋଲୋଜି ତ ବହୁତ୍ ଆଗ୍କେ ଯାଇଛି ଆଗ୍କେ ଗଲା ପରେ ବହୁତ୍ ଏଇଟା ହେଇଯାଇଛି ଟେକ୍ନୋଲୋଜି କେନ୍ତା କି ଆଗେ ଦେଖ ଫୋନ୍ ନାଇ ଥାଇ ଯିଏ ଗୋଟେ ତ ଯାହାକୁ ଗୋଟେ ଫୋନ୍ କର୍ବାତେ କିଛି ଗୋଟେ ଖବର ଦେବାର ଥିଲେ କିଏ ଗୋଟେ ମରି ଯାଇଛି କି କାହାକୁ ଗୋଟେ ବିହା ଅଛି ଖବର ଦବାର ଅଛି ବି ତାର୍ ଲାଗି ବୋଲି ଗୋଟେ ଲୋକ୍ ସାଇକେଲ୍ରେ ଯାଉ ଥିଲା ଯାଉ ଯାଉ ତିନି ଚାରି ଦିନ୍ ଲାଗି ଯାଉ ଥିଲା ଦୂରିଆ ରାସ୍ତା ଯିଏ କି ଖବର ଦେଇ ଆସୁଥାଏ ଯିଏ ଗୋଟେ ମରି ଗଲା ବୋଇଲେ ବି ଖବର ଦେବା ଲାଗି ଚାରି ପାଞ୍ଚ ଦିନ୍ ଲାଗିଯାଇ ଥିଲା ସେଥିର୍ ଲାଗି ଏବେ ଏବେ ଟେକ୍ନୋଲୋଜି ଯାହାର ଫୋନ୍ ଆସିଗଲା ଫୋନ୍ ହେଲା ପରେ ସାଙ୍ଗେ ସାଙ୍ଗେ ଯାହାକୁ ଫୋନ୍ କଲେ କରିକି କରିକି ଜଣାଇ ଦିଆଯାଉଛି ତାପରେ ଥିଲା ଟେକ୍ନୋଲୋଜି ଥିଲା ଏଇ ଫୋନ୍ ଥିଲା ଆମ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ ଥିଲା ଲ୍ୟାଣ୍ଡ୍ ଲାଇନ୍ ପରେ ସ୍ମାର୍ଟଫୋନ୍ ଆସିଲା କିପ୍ୟାଡ଼ ମୋବାଇଲ୍ ଆସିଲା କିପ୍ୟାଡ଼ ମୋବାଇଲ୍ ପରେ ସ୍ମାର୍ଟ ଫୋନ୍ ଆସିଲା ଏବେ ଯେମ୍ତା ସ୍ମାର୍ଟଫୋନ୍ ଟେକ୍ନୋଲୋଜି ଆଗେ ଥିଲା ଥ୍ରିି ଜି ଏବେ ଅଛି ଫୋର୍ ଜି ଫାଇଭ୍ ଜି ଏମିତି ଟେକ୍ନୋଲୋଜି ବଢ଼ି ଚାଲିଛି ଏବେ ଯେନ୍ତା ଆସ୍ଛି ଫାଇଭ୍ ଜି ବହୁତ୍ ଭଲ୍ ଅଛି ଆଉ ଆମେ ଯେଉଁ ଆଗରୁ ଥିଲା ଆମର୍ ଟିଭି ଟିଭି ଆଗେ ଆଣ୍ଟିନା ଟିଭି ଥିଲା କଲର୍ ଟିଭି ବ୍ଲାକ୍ ଆଣ୍ଡ ୱାଇଟ୍ ଟିଭି ଛୋଟିଆ ଟିଭି ଗୋଟିଏ ଚ୍ୟାନେଲ୍ ଏକା ଆସୁ ଥିଲା ଡି ଡି ୱାନ୍ ବୋଲି ସେଇଟା ଗୁଟେ ଚ୍ୟାନେଲ୍ ଆସୁ ଥିଲା ଏବେ ଯେମ୍ତା କି କଲର୍ ଟିଭି ହେଇଗଲା ଡି ଟି ଏଚ୍ ଆସିଗଲା ଡିସ୍ ଆସିଗଲା ଏମିତି ଟାଟା ସ୍କାଏ ବହୁତ ଗୁଡ଼ିଏ ଆସିଗଲା ଯେଉଁ ଚ୍ୟାନେଲ୍ ପାଇଲେ ସେ ଚ୍ୟାନେଲ୍ ଦେଖି ପାର୍ବୁ ଏବେ ଆରାମ୍ ସେ ଘରେ ବସି କରି ସବୁ ବିଭିନ୍ନ ପ୍ରକାର ଦେଖି ହଉଛି ଆଗେ ଥିଲା ବ୍ଲାକ୍ ଆଣ୍ଡ ୱାଇଟ୍ ଏବେ ଆସିଗଲା କଲର୍ ଟିଭି ତାପରେ ଆସି ଗଲା ଏଲ୍ ଇ ଡ଼ି ଏଲ୍ ଇ ଡ଼ି ପରେ ଏବେ ବହୁତ୍ ଗୁଡ଼ିଏ ଏମିତି ଟିଭି ଆସି ଯାଇଛି ଯେ ଯେନ୍ତା କି କାନ୍ଥରେ ପିଟିକି ଦେଖି ପାର୍ବା ଆରାମ୍ ସେ କେନ୍ ଜାଗା ଟେନ୍ସନ୍ ନାଇ ହବା ଟେକ୍ନୋଲୋଜି ଏତେ ବଢ଼ି ଗଲା ଯେ ସବୁ ଏଇଟା ହେଇଛି